ହଁ ଅଛି ସୁବିଧା ଅଛି କି କ'ଣ ହେଲା କି ହଁ ହଁ ସୁବିଧା ଅଛି ସୁ ହଁ ସୁବିଧା ଅଛି ତ ଆପଣ ଆସିପାରିବେ ଆପଣ ଯଦି ଟିକେ ଜଲଦି ବି ଆସିବେ ତ ବହୁତ ଭଲ ହେବ ତ ଜଲଦି ଆସନ୍ତୁ ଶୀଘ୍ର ଆସନ୍ତୁ ନାହିଁ ସେମିତି କିଛି ଚାର୍ଜେସ ନାହିଁ ତୁମେ ଆସିପାରିବ ଯାହାବି ମୁଁ ଦେଖିବି ଯଦି ଆପଣଙ୍କର କିଛି କଣ୍ଡିସନ ଯଦି କିଛି ବହୁତ ସିରିଏସ ଥାଏ ତ ମୁଁ ଜଲଦି ହିଁ ଟ୍ରିଟମେଣ୍ଟ କରିବି ଆଉ ଟ୍ରିଟମେଣ୍ଟ କରିସାରିଲା ପରେ ଦେଖାଯାଉ କ'ଣ ହେଉଛି ତୁମେ ଆସିଲେ ଦେଖିବା କିପରି ତୁମେ ସୁବିଧା ଯଦି ହେଉଛି ତ ଜଲଦି ଟିକେ ଆସିଲେ ବି ହେବ ଆମ୍ବୁଲାନ୍ସକୁ ନ ଜଗି ଆପଣ ଯଦି କିଛି ଅନ୍ୟ କିଛି ଗାଡ଼ିରେ ବି ଆସିପାରନ୍ତି ତ ବହୁତ ସୁବିଧା ହେଇପାରେ ତ ଆପଣ ଟିକେ ଜଲଦି ଆସନ୍ତୁ ଓକେ ଦେଖି ଟ୍ରାଏ କରନ୍ତୁ ଆପଣ ଯଦି ଆପଣ ଆଖ ପାଖରେ ଯଦି କିଛି ଗାଡ଼ି ବି ଯାଉଛି ଯଦି ସୁବିଧା ଯଦି ହେଉଛି ତ ଆପଣ କାହାକୁ କହିକି ବି ଆସିପାରନ୍ତି ଗାଡ଼ି ସୁବିଧା କରିକି ଯଦି କି ଶୀଘ୍ର ଆସନ୍ତୁ ହଁ ହଉ ଆପଣ ଟିକେ ଜଲଦି ଟିକେ କେମିତି କରିକି ଟିକେ ଜଲଦି ଆସନ୍ତୁ ଆସିଲେ ବହୁତ ସୁବିଧା ହେବ ତ ଆସିପାରନ୍ତି ଆପଣ ଯେତେ ଶୀଘ୍ର ସେମିତି କିଛି ନାହିଁ ମୁଁ ତ ଦେଖିକି କଣ୍ଡିସନ ଦେଖିଲେ ହିଁ କହିପାରିବି ଯେ ଯଦି ଗୋଡ଼ ଯଦି ମାଡ଼ ହେଇଛି ତ କମସେ କମ ଟ୍ରିଟମେଣ୍ଟ କରିବାକୁ ପନ୍ଦର ହଜାର ଲାଗିଯାଉଛି ତ ଆପଣ ତା'ର ପ ପଇସା ସୁବିଧା କରିକି ଆପଣ ଜଲ ଜଲଦି ଆସନ୍ତୁ ଟିକେ ଜଲଦି ହଁ ଯଦି ଆପଣ ଯଦି ଗମେଣ୍ଟ ସୁବିଧା କିଛି ଫର୍ମ ପକାଉଛନ୍ତି ତ ଆସିପାରିବ ତ ଆପଣ ଟ୍ରାଏ କରନ୍ତୁ ଟିକେ ଦେଖିକି ଆସିବାକୁ

ହଁ ହଁ ଆପଣ ଯଦି ଆସିପାରନ୍ତି ତ ଶୀଘ୍ର ଆସିଲେ ହିଁ ମୁଁ ଟ୍ରିଟମେଣ୍ଟ କରିବି ଆପଣ ଭଲ ବି ସୁବିଧା ଅଛି ଯଦି ବି ମୁଁ କିଛି ମୋତେ କିଛି ଅର୍ଜେଣ୍ଟ କାମ ଅଛି ଯଦି ମୁଁ ବାହାରକୁ ବି ଯିବାକୁ ପଡ଼ୁଛି ତ ଆମର ନର୍ସିଙ୍ଗ ଅଛି ନର୍ସମାନେ ବି ଅଛନ୍ତି ସେମାନେ ବି ଟ୍ରିଟମେଣ୍ଟ କର କରିପାରିବେ ତ ଆପଣ ଯଦି ଆସିବେ ଭଲ ହୁଅନ୍ତା ଶୀଘ୍ର ତ ଆମର ବି ବହୁତ ସୁବିଧା ବି ଅଛି ଏ ଫ୍ୟାନ ଯେପରି ଖାଇବାରୁ ଆରମ୍ଭ କରି ସବ ଖାଇବା ପିଇବାରୁ ହଁ ହଁ ଖାଇବା ପିଇବାରୁ ଆରମ୍ଭ କରି ସବୁ ଭଲ ଅଛି ଶୋଇବା ପାଇଁ ବି ସବୁ ଭଲ ଅଛି ଆଉ ତୁମେ ଚାହିଁଲେ ଟିକେ ଆ ଆସିକିରି ଦେଖିଲେ ଟିକେ ଦେଖିକି ଯାଉନ ଭଲ ହୁଅନ୍ତା ମୁଁ ବହୁତ ଭଲ ବି ମେଡ଼ିସିନ ଦିଏ ମାନେ ଶୀଘ୍ର ଭଲ ହୋଇଯାଇ ଥାଏ ତ ଆପଣ ଆସନ୍ତୁ ଆସିଲେ ଭଲ ହୁଅନ୍ତା ହଁ ହଁ ମାନେ ମେଡ଼ିକାଲରେ ସବୁ ନର୍ସମାନେ ବହୁତ ସବୁ ଭଲ ଭାବେ ଠିକଠାକ ଠିକଠାକ କରନ୍ତି ନର୍ସମାନେ ବି ବହୁତ ଭଲ ମାନେ ଯେ ଯେପରିକି ଡାକ୍ତର ଡାକ୍ତରଙ୍କ ପରିକା ସେ ଚିକିତ୍ସା କରନ୍ତି ଆ ଆପଣ ଆସନ୍ତୁ ଆଉ ଆପଣ ଆସିଲେ ଭଲ ହୁଅନ୍ତା ମୁଁ ଦେଖିବି ଆପଣଙ୍କ ଗୋଡ଼ ଫ୍ୟାକଚର କେତିକି ହେଇଛି ତାକୁ ଦେଖିକି ମୁଁ ଟ୍ରିଟମେଣ୍ଟ କରିବି ଆଉ ଯେତିକି ବି ପଇସା ଲାଗିବ ମୁଁ ଆପଣଙ୍କୁ ଦେଖିକି କହିଦେବି ହଁ ହଁ ଆପଣ ଆସନ୍ତୁ ଶୀଘ୍ର ଆସିଲେ ହେବ ହଉ ରଖୁଛି